ଆଧୁନିକ ପ୍ରକାରର ମନୋରଞ୍ଜନ ସହିତ ଓଡ଼ିଶାର ଲୋକମାନେ ସବୁ ସମସ୍ତେ ଆଧୁନିକ କଥା ଏବେ ହେଇଗଲାଣି ବୋଲି ସବୁ ପୁରୁଣା ଓଡ଼ିଆ ଗୀତ ହେଉ କି ସିନେମା ହେଉ ସେଗୁଡ଼ା ସବୁ ଭୁଲି ଯାଉଛନ୍ତି ଆଉ ଆଧୁନିକ ଗୁଡ଼ାର ଏବେ ଲୋକମାନେ ସବୁ ଇଂରାଜୀ ଗୀତ ଇଂରାଜୀ କଥା ଇଂରାଜୀ ସିନେମା ଏଇଗୁଡ଼ା ଦେଖୁଛନ୍ତି ଆଉ ଓଡ଼ିଆକୁ କେହି ଦେଖୁନାହାନ୍ତି ସେଥିପାଇଁ ଓଡ଼ିଆକୁ ଦେଖିବା ଦରକାର ମୁଁ ଚାଁହୁଛି କି ଛୁଆଠୁ ବଡ଼ ଲୋକ ଯାଏଁ ସମସ୍ତେ ଓଡ଼ିଆ ଦେଖନ୍ତୁ ଆମର ଓଡ଼ିଆକୁ ପ୍ରାୟ ଲୋକ ଭୁଲି ବି ଗଲେଣି ଆଉ ଆଧୁନିକ ଯୁଗଠାରୁ ଆମର ପୁରୁଣା ଗୀତଗୁଡ଼ା ସବୁ ଅଧିକ ଭଲ ଲାଗୁଥିଲା ଆଉ ଏଇଭଳିଆ କୋ ଏଭଳିଆ ଲୋକ ଯଦି ଆଧୁନିକ ପ୍ରକାରର ଗୀତ ଶୁଣିବେ ତାହେଲେ ଆମର ପୁରୁଣା ଗୀତକୁ ସମ୍ପୂର୍ଣ୍ଣ ଭୁଲିଯିବେ ତ ମୁଁ କହିବି କି ଆଧୁନିକ ଗୀତ ଯେତିକି ଶୁଣୁଛନ୍ତି ତ ଶୁଣନ୍ତୁ ତଥାପି ଆମ ପୁରୁଣା ଗୀତ କି ମଝିରେ ମଝିରେ ଶୁଣିବା ଦରକାର